ଢେଙ୍କାନାଳରୁ ଅନୁଗୁଳ ଯିବା ରାସ୍ତାରେ ବହୁତ କଦର୍ଯ୍ୟ ମାନର ଗାତ ସବୁ ହୋଇଅଛି ଯାହା ଫଳରେ କି ବାଇକ ଆରୋହୀମାନେ ଦୁର୍ଘଟଣା ଜନିତ ଶିକାର ହେଉଛନ୍ତି ସରକାରଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଓ ଧାରଣା ପରେ ମଧ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ ଓ ଏହା ଦ୍ୱାରା ବହୁ ଲୋକ କ୍ଷୟ କ୍ଷତି ହେଉଛି ଯାହା ଦ୍ୱାରା କି ବାଇକ ମଟର ସାଇକଲ ମାଧ୍ୟମରେ ଯେଉଁମାନେ ଯାତାୟତ କରୁଛନ୍ତି ଆଲୋକୀ କାରଣ ବ୍ୟବସ୍ଥା ନଥିବାରୁ ସେମାନେ ବହୁ ଜାଗାରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି ଯଦି ଆପଣ ଦେଖିବେ ଢେଙ୍କାନାଳରୁ ଅନୁଗୁଳକୁ ପ୍ରାୟ ଏକଶହ କିଲୋମିଟର ହେଉଥିବା ବେଳେ ଏହାର ରାସ୍ତା ପୁରା ନିମ୍ନ ମାନର ବହୁ ଜାଗାରେ ଖାଲ ଢିପ ହୋଇ ପାଣି ବର୍ଷା ଦିନେ ପାଣି ଜଳ ଜମି ରହୁଛି ଯାହାଦ୍ୱାରା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାଦ୍ୱାରା ଆମର ଜୀବନର ଜୀବନ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି କୌଣସି ଲୋକଟିଏ ଯଦି ନିଜ ଜିନିଷ ପତ୍ର ନେଇ ବିକିବାକୁ ଯାଉଥିବ ସେ ଯାଗାରେ ମଧ୍ୟ ସେ ହଇରାଣ ହରକତ ହେଉଛି ଯାହା ଫଳରେ କି ତାର ଜିନିଷର ବି ନଷ୍ଟ ହୋଇଯାଉଛି ଯାହାଫଳରେ କି ତାର ପ୍ରାପ୍ୟ ମଧ୍ୟ ସେ ପାଇ ପାରୁନାହିଁ ସରକାର ଏଥି ପ୍ରତି ଧ୍ୟାନ ଦେଲେ ଏହା ଦୂରୀଭୂତ ହେବ ବୋଲି ଆମେ ଆଶାନ୍ଵିତ ଅଛୁ